ହ୍ୟାଲୋ ବବିତା ଆଉ ଗୋଟେ ଷ୍ଟଲ ଖୋଲିବାର ଅଛି ବାଙ୍ଗଲୋରରେ ତମର କେହି ଚିହ୍ନା ପରିଚୟ ଅଛନ୍ତି କି ହଁ ଏଇ ଆମର ଖୋର୍ଦ୍ଧା ଜିଲ୍ଲା ର ଗାମୁଛା ପ୍ରସିଦ୍ଧ ନା ଗୋଟେ ଷ୍ଟଲ ବାଙ୍ଗଲୋର ରେ ପକେଇଲେ ଭଲ ହୁଅନ୍ତା ଭଲ କି ସେଲ ହୁଅନ୍ତା

ଆଉ ରହିବା ପାଇଁ କିଛି ସୁବିଧା ବ୍ୟବସ୍ଥା କରିହେବ ହେଠି ଆଉ ଘରଭଡ଼ା ହେରିକା ସବୁ ବୁଝିବ କେମିତି ରହିବା ଖାଇବା ପିଇବା ସୁବିଧା ଷ୍ଟଲ ପକେଇବା କୁ ସେଠି ସବୁ କେମିତି ସୁବିଧା ଅଛି ସେଇଟା ଦେଖିବ ମୁଁ ଭାବୁଥିଲି ଗୋଟେ ସୁରତ ରେ ବାଙ୍ଗଲୋର ରେ କଲିକତା ରେ ଏଇ ତିନୋଟି ଖୋଲିବାକୁ ଆଉ ତମର କେହି ଯଦି ଚିହ୍ନା ପରିଚ ଥିବ ତାହେଲେ ତମେ ଟିକେ କଲ କରିକି ସେମାନଙ୍କଠୁ ବୁଝାବୁଝି କର ହଉ ତମେ ବୁଝିକି ଫୋନ କରିବ ମୋ ପାଖକୁ ଆଉ ଆପଣଙ୍କ କଲିକତା ରେ ଆଉ କିଏ ବନ୍ଧୁ ବାନ୍ଧବ ଅଛନ୍ତି ଆଉ ତାହେଲେ କଲିକତା ରେ ଟିକେ ବୁଝିବ ଆଉ ସୁରତ ରେ ଟିକେ ବୁଝିବ କିଏ ଅଛନ୍ତି ଯଦି କିଏ ଅଛନ୍ତି ତମର ଆଉ ସେଠି ଘର ସୁବିଧା ଆଉ ଷ୍ଟଲ ପକେଇବାକୁ ସୁବିଧା ସବୁ ଅଛି ଟି ଆଉ ତାଙ୍କ ଭଡ଼ା ଟା କେତେ ନେବେ ଷ୍ଟଲ ପକେଇବେ ସେଇଟା ବୁଝିବ ଟିକେ

ତଥାପି ତମେ ଭାବୁଛ କେତେ ଟଙ୍କା ହେବ ଖର୍ଚ୍ଚ ହେବ ଦେଖିବ ଟିକେ କମ ରେ ଟିକେ କେମତି କରିବା ପାଇଁ ସୁବିଧା କରିବ ଆଉ ଆଉ ସେଇ ଖୋର୍ଦ୍ଧା ଗାମୁଛା ପ୍ରସିଦ୍ଧ ନା ସେଇଠି ତିନୋଟି ଆମର ଖୋଲିବା ପାଇଁ ଇଚ୍ଛା ଅଛି ଦେଖିବା ଆ ସୁବିଧା ଟିକେ କରିକି ମୋ ପାଖକୁ ଫୋନ କରିବ ଆଉ ଷ୍ଟଲ ପକେଇଲେ ଭଲ ପିଲା ଦେଖିକି ରଖିବାକୁ ପଡ଼ିବ କାରଣ ସେଠାକାର ବିଷୟରେ ଆମେ ଜାଣିନେ କିଛି ନା ଆଉ ଯଦି ଚୋରିଚାରି କରିବେ ସବୁ ଆଉ ଦୁଇ ତିନି ଟା ପିଲା ରଖିବାକୁ ପଡ଼ିବ ନା ଦୋକାନ ରେ ଷ୍ଟଲ ପକେଇଲେ ହଉ ଏଠି ଏ ତିନୋଟି ବୁଝିଥିବ ଗୋଟେ କଲିକତା ଗୋଟେ ସୁରତ ଆଉ ଗୋଟେ ବାଙ୍ଗଲୋର ବାଙ୍ଗଲୋର ରେ ତମର କିଏ କାମ କରୁଛନ୍ତି ସବୁ ବନ୍ଧୁ ବାନ୍ଧବ ସବୁ ଚିହ୍ନା ପରିଚୟ ଭଲ ଅଛି ଟି ଚିହ୍ନାପରିଚୟ ସବୁ ଭଲ ଅଛନ୍ତି ଟି ସମସ୍ତେ ବାଙ୍ଗଲୋର ରେ ଟିକେ ଅଧିକା ଖର୍ଚ୍ଚ ହେବ

ହେଲା ବାଙ୍ଗାଲୋର ରେ ନୁହଁ ଅଧିକା ଖର୍ଚ୍ଚ ହେବ ଟିକେ ଦେଖିକି ଇଏ କରିକି କହିବ କମ ଖର୍ଚ୍ଚ ରେ କେମିତି ହେବ ହଁ ଆଉ ବାଙ୍ଗଲୋର ଦେଖିବ ଆଉ କଲିକତା ନା ଆମର ପାଖ ଏଇଠି ନା ଏଇଠି ଟିକେ ଦେଖିବ କମ ରେ କେମିତି ଟିକେ ଆମର ଖର୍ଚ୍ଚ ହବ ଅଧିକା ଇନକମ ହୋଇପାରିବ ଟିକେ ଆଗ ଆମ ଆଗ ଆମ ବୁଝ କଲିକତା ରେ ଆଗ ଆମେ ଷ୍ଟଲ ପକେଇବା ଆଉ ରହିବା କେମିତି ସୁବିଧାରେ ରହିବା ଆଉ ଯୋଉ ଷ୍ଟଲ ପକେଇବାକୁ ଯାଗା ଦେଖିବ ଆଉ ତାର କେମିତି କମ ଖର୍ଚ୍ଚ ରେ କେମିତି ହେଇପାରିବ ନାଇଁ ଆମେ ସବୁ ଯିବା ସାଙ୍ଗରେ ନଗଲେ କେମିତି ମାର୍କ ଦେଇହେବ ସୁରତ ରେ ବି ସେମିତି ଭଲ ବେପାର ହେବ ସେଠି ସେଠି ବହୁ ଓଡ଼ିଆ ଲୋକ ବହୁତ ରହୁଛନ୍ତି ନା ଆଉ ସେଇଠି ଭଲ ବେପାର ବି ହେବ ଆଉ ତାହେଲେ ତମେ ବୁଝିକି ଫୋନ କରିବ ମୋତେ ଆଉ

ହଁ ଆଉ ରଖୁଛି ହେଲା